ଭାରତର ତ ବହୁତ ପ୍ରକାରର ଚଳଚ୍ଚିତ୍ର ଚାଲୁଛି ଏବେ ଯୋଉଟାକି ଆମର ଓଡ଼ିଆ ହେଉ ହିନ୍ଦୀ ହେଉ ତେଲଗୁ ହେଉ ମରାଠୀ ହେଉ ବହୁତ ପ୍ରକାରର ସିନେମା ସବୁ ଚଳଚ୍ଚିତ୍ର ଦେଖାହେଉଛି ବା ସିରିଏଲ୍ ମଧ୍ୟ ଦେଖାଯାଉଛି ଆଉ ମୋତେ ମୁଁ ଏୟା ଭାବେ ଯେ ଲୋକମାନେ ସିରିଏଲ୍ ଟିକେ ଦେଖିଲେ ତାଙ୍କ ତାଙ୍କୁ କିଛି ଖୁସି ମିଳୁଛି ଯୋଉ ନିତିଦିନିଆ କାମ କରି ସେମାନେ ମାନେ ଅତି ଭାଙ୍ଗି ପଡ଼ିଥାନ୍ତି ଟିକେ ସିରିଏଲ୍ କିମ୍ବା ଫିଲ୍ମ ଦେଖିଦେଲେ ତାଙ୍କ ମନ ଟିକେ ଖୁସି ହେଇଯାଏ ଦୁଃଖ ଭୁଲିଯାଆନ୍ତି ତେଣୁ ସେ ସିରିଏଲ୍ ଦେଖିବା ଉଚିତ୍ ଆଉ ମୁଁ ସବୁବେଳେ ଦେଖେ ଓଡ଼ିଆ ଚ୍ୟାନେଲ୍ ଦେଖେ ହିନ୍ଦୀ ବି ବେଳେବେଳେ ଦେଖେ ଆଉ ଓଡ଼ିଆ ସିରିଏଲ୍ ଦେଉଛି ଆମର ଯୋଉ ସିନ୍ଦୂରର ଅଧିକାର ସେଇଟାକୁ ମୁଁ ଦେଖେ ଆଉ ଆମର ଦଉଛି ବୋଉ ହାତରନ୍ଧା ଗୋଟେ ଦଉଛି ରୋଷେଇ ବିଷୟରେ ତାକୁ ବି ମୁଁ ଦେଖେ ଆଉ ଫିଲ୍ମ ଆମର ମୋତେ ଭଲ ଲାଗେ ବେଶୀ ତୋ ଆଖି ମୋ ଆଇନା ଆଉ ଆଜିକାଲି ତ ବହୁତ ପ୍ରକାରର ନୂଆ ନୂଆ ଫିଲ୍ମ ବାହାରିଲାଣି ଆଉ ପ୍ରିୟ ଅଭିନେତା ମୋର ହେଉଛି ଅନୁଭବ ଆଉ ନୂଆ ଅଭିନେତ୍ରୀ ହେଉଛି ବର୍ଷା ପ୍ରିୟଦର୍ଶିନୀ ଆଉ ଏବେ ତ ଏଲିନା ଏଲିନା ଆଉ ଆମର ବହୁତ ପ୍ରକାର ପ୍ରିୟା ବହୁତ ଅଛନ୍ତି ମୋତେ ସମସ୍ତଙ୍କ ଭିତରୁ ବର୍ଷାକୁ ଭଲ ଲାଗେ ଆଉ ମୋର ତୋ ଆଖି ମୋ ଆଇନାର ସିନେମା ଆଉ ହେଉଛି ଆମର ଭାଗ୍ୟ ହାତେ ଡୋରି ଏଇଭଳି ସବୁ ଷ୍ଟୋରୀବାଲା ଫିଲ୍ମ ମୋତେ ଦେଖିବା ପାଇଁ ପସନ୍ଦ ଲାଗେ ଆଉ ଆମର ପ୍ରିୟ ଗାୟକ ହେଉଛନ୍ତି ଯେ କି ମୋର ଅଭିଜିତ ମଜୁମଦାର ଭାଇ ସେ ମୋତେ ବହୁତ ଭଲ ଭଲ ଲାଗନ୍ତି ଆଉ ତାଙ୍କର ସବୁ ପ୍ରକାର ଗୀତ ମଧ୍ୟ ମୁଁ ଶୁଣେ ତାଙ୍କ ଗୀତ ବି ମୋତେ ଶୁଣିବା ପାଇଁ ବହୁତ ଭଲ ଲାଗେ